ହଁ ମୋର ଏମିତି ଗୋଟିଏ ସମୟ ଅଛି ଯେମିତି ଆମର ସ୍କୁଲରେ ମୁଁ ପାଠ ପଢ଼ିଲା ବେଳେ ନବମ କ୍ଲାସରେ ପଢ଼ୁଥାଏ ଯେତେବେଳେ ଆମର ସ୍କୁଲକୁ ସେମାନେ ଆସିଥାନ୍ତି ଆମର ସେତେବେଳେ ତ ଏତେ ସୁବିଧା ନଥାଏ କଲେକ୍ଟର ଆସିବାର ଥିଲା ସମସ୍ତେ ବ୍ଲକର ଅଫିସରମାନେ ଆସିବାର ଥିଲେ ଯାହାପାଇଁ କି ଆମର ସବୁ ସେଇ ଚିତ୍ର ମାଧ୍ୟମରେ ସ୍କୁଲକୁ ଭଲ ଭାବରେ ସଜାଯାଇଥିଲା ଆଉ ମୋ ସହ ପାଠରେ ଜଣେ ଆଉ ଜଣେ ଥିଲେ ଯିଏକି ସିଏ ସହପାଠୀ ସିଏ ମୋ ଠାରୁ ଭଲ ଚିତ୍ର ଆଙ୍କି ସେ ବି ମଧ୍ୟ ସେଦିନ ନିଜକୁ ଆଗ ଧାଡ଼ିକୁ ନେବା ପାଇଁ ଚାହୁଁଥିଲେ ଆଉ ସିଏ ବି ସେ ସିଏ କହିଥିଲେ ସମସ୍ତଙ୍କୁ ଯେ ମୁଁ ୟାଙ୍କ ଠାରୁ ଭଲ ଚିତ୍ର ଅଙ୍କନ କରି ଏଥରକ ମୁଁ ନିଜେ ପୁରସ୍କୃତ ଆଉ ଏକ ନମ୍ବରରେ ରହିବି ତେଣୁ ମୁଁ ନିଜକୁ ତାଙ୍କ ଠାରୁ ଅଧିକା ଏଇଟା ଗୋଟିଏ ବହୁତ ବଡ଼ ଚ୍ୟାଲେଞ୍ଜିଂ କାମ ଥିଲା ଯାହାପାଇଁ ତାଙ୍କ ଠାରୁ ଭଲ ଚିତ୍ର ଅଙ୍କନ କରି ବହୁତ କଷ୍ଟ କରି ତାଙ୍କୁ ଅଙ୍କନ କରି ସେଦିନର ମଧ୍ୟ ସଫଳତା ମୁଁ ନିଜେ ହାସଲ କରିଥିଲି